ହ୍ୟାଲୋ ଆଉ ଗୋଟେ ପେସେଣ୍ଟ ଆଣିଛୁ ମାନେ ଏଠି କ'ଣ ମାନେ କିଛି ପ୍ରୋବ୍ଲେମ୍ ବହୁତ ପ୍ରୋବ୍ଲେମ୍ ଏଟା କ'ଣ ହେଉଛି ଏଠି ମୁଁ ବୁଝିପାରୁନାହିଁ ମୁଁ ମେଡ଼ିକାଲରେ ଅଛି ଆରେ ଦେହ ଖରାପ ଅଛି ପ୍ରୋବ୍ଲେମ୍ କ'ଣ ବୋଇଲେ ଦେହ ଖରାପ ହେଲେ ତ ମେଡ଼ିକାଲ ଆସିବେ ନହେଲେ କେମିତି ଆସିବେ

ଡକ୍ଟର ଫକ୍ଟର ଆପଣ ଚେକିଂ କରିବେ କି କ'ଣ ସେ ଡକ୍ଟର ତ ନାହାନ୍ତି କେହି ନାହାନ୍ତି କ'ଣ ଏଠି ଚାଲିିଛି ଏଠି ମେଡ଼ିକାଲ ପହଞ୍ଚିଲୁ ପରା ପହଞ୍ଚିଲୁ ମାନେ ସେଠି ନାହାନ୍ତି ଯାଇ ଆରେ କ'ଣ ଏଠି ଡ୍ୟୁଟିରେ କେହି ରହୁନାହାନ୍ତି ନା କ'ଣ ତାଙ୍କର ଜ୍ୱର ଝାଡ଼ା ପୁରା ମାନେ ସିଭିଅର ଅଛନ୍ତି

ଯେ ସେଇ ଜିନିଷ ମେଡ଼ିକାଲରେ ଯିଏ ହେଲେ ତ ରହିବା କଥା ନା ବିନା ମେଡ଼ିକାଲରେ ନ ରହିକି ସେଠି ଦେଇ ଦେଇ ଦେଇଥାନ୍ତୁ ଏଇଠି ଦେଇ ଦେଇଥାନ୍ତୁ ଏଇଟା କ'ଣ ମାନେ ମେଡ଼ିକାଲରେ ଚାଲିିଛି କ'ଣ ମୁଁ କିଛି ବୁଝିପାରୁିନି ପେସେଣ୍ଟଟା ପେସେଣ୍ଟଟା କ'ଣ ମାନେ ଏମିତି ମାନେ ଇଏ ଥିଲେ ସେ ଥିଲେ ଏମିତି ବୋଲିକି ଆସଛି ନା କ'ଣ

ନା ନା ସେଇ ଜିନିଷ ନୁହଁ ପେସେଣ୍ଟଟା ସିଭିଅର ଅଛି ଆପଣ ସେଇ ଥିଲୁ ଆସିଲୁ ଗଲୁ ଆସିବୁ ପହଁଞ୍ଚୁଛୁ ଆସିବୁ ଏଇଟା କ'ଣ ଏଇଟା କ'ଣ ପେସେଣ୍ଟ ମରି ସାରିଲା ପରେ ବୁଝିବି ନା ନା ପେସେଣ୍ଟ ମରି ସାରିଲା ପରେ ଜଣେ ବୁଝିବ ନା କ'ଣ ବୁଝିବାର ତ ମୋତେ ବୁଝୁନ୍ତି ପେସେଣ୍ଟ ନେଇକି ଆସୁଛି ପେସେଣ୍ଟ ମରି ସାରିଲା ପରେ ବୁଝିବୁ ଆଉ ପେସେଣ୍ଟ ସଭିଅର୍ ପେସେଣ୍ଟ ସିଭଅର୍ ଅଛି ଡକ୍ଟର ଦେଖିବେ ନା ଆପଣ ଦେଖିବେ ଡକ୍ଟର ଦେଖିବେ ନା ଆପଣ ଦେଖିବେ ଜଲ୍ଦି ଆସନ୍ତୁ